ଉତ୍ତମ ଗୁଣବତ୍ତା ପ୍ରଜାତି ଏବଂ ସୁସ୍ଥ ପଶୁମାନଙ୍କ ପାଇଁ ମୁଁ ପ୍ରଥମେ ପଶୁ ଡାକ୍ତର କିମ୍ବା ଯୋଉମାନେ ଯୋଉ ଅଛନ୍ତି ତାଙ୍କୁ କଣ୍ଟାକ୍ଟ କରିବି ଆଉ କିଏ କେମିତି ଅଛି କୋଉ ପଶୁ କେମିତି ଅଛି ତାଙ୍କୁ ଫାଷ୍ଟ ମୁଁ ଯୋଗାଯୋଗ କରିକି ପଚାରିବି ତାପରେ ଯାଇକି ମୁଁ ସେଟା ଆପଣେଇବାକୁ ଚାହିଁବି